ଦୌଡ଼ିବା ପାଇଁ ମୁଁ ଅତି ପସନ୍ଦ କରେ ଓ ଏହା ଏଥିରେ ମୁଁ ସ୍ପୋଟସ୍ର ଜୋତା ପିନ୍ଧେ କାହିଁକି ନା ଦୌଡ଼ିବା ପାଇଁ ଅତି ପସନ୍ଦ କଲେ ମୁଁ ମୋ ଦେହରେ ଅତି ଶକ୍ତି ଆସେ ମୁଁ ଯେତେବେଳେ ଦୌଡ଼ିଥାଏ ସେତେବେଳେ ମୋ ପୋଷାକ ପି ମୁଁ ଘରର ପୋଷାକ ପିନ୍ଧିଥାଏ ଓ ଦିନେ ଦିନେ ମୁଁ କ୍ରୀଡ଼ାର ପୋଷାକ ମଧ୍ୟ ପିନ୍ଧିଥାଏ ସେହି ପସନ୍ଦ କରିବାର କାରଣ ହେଉଛି କିଏ ମନୋବଳ ଶକ୍ତି ଆସିଥାଏ ଦୌଡ଼ିବାରୁ ସେହି ଦୌଡ଼ରୁ ମୁଁ ଅତି ବା ବହୁତ କିଛି ଶିଖିଛି ସେହି ଶିଖିବାର ସେ ଶିଖିବାରୁୁ ହିଁ ମୁଁ ବହୁତ କିଛି ଜିନିଷ ଜାଣିପାରିଛି ଦୌଡ଼ିବା ପାଇଁ ସେହି ଜୋତା ସ୍ପୋର୍ଟସ୍ର ଜୋତାକୁ ମୁଁ ପିନ୍ଧିଥାଏ ସେହି ସ୍ପୋର୍ଟସ୍ର ଜୋତା ମୋତେ ଅଧିକ ଶକ୍ତି ବା ମୋତେ ଭଲ ଲାଗିଥାଏ ଏଥିପାଇଁ ମୁଁ ସେହି ସ୍ପୋର୍ଟସ୍ର ଜୋତା କିଣିଛି ସେହି ଭଲ ଲାଗିଥିବା ସ୍ପୋର୍ଟସ୍ର ଜୋତା କୁ ମୁଁ ପ୍ରତିବର୍ଷ ବା ତିନିରୁ ଚାରି ବର୍ଷ ହେଲା ହେଲାଣି ମୁଁ ପିନ୍ଧୁଛି ଓ କ୍ରୀଡ଼ା କ୍ରୀଡ଼ା ପୋଷାକ ଓ ଘର ସାଧା ପୋଷାକକୁ ମୁଁ ପିନ୍ଧିକି ଦୌଡ଼ି ଥାଏ ସେହି ପୋଷାକରେ ଯେମିତି କିଛି ହେବନି ସେ ପ୍ରକାର ମୁଁ ପିନ୍ଧିକି ଦୌଡ଼ି ଥାଏ